ମୁଁ ଭାଇ ମୁଁ ବାରିଗରୁ କହୁଥିଲି ଆଉ ଆପଣଙ୍କର ଗୋଟେ ଗାଡ଼ି ଅଛି ବୋଲି ଶୁଣିଥିଲି ଆଉ ସେ ଗାଡ଼ିଟି ଭଡ଼ାରେ ଯାଇଛି ନା ଘରେ ଅଛି ଆପଣଙ୍କର ଯଦି ଅଛି ତା'ହେଲେ ଆମର ଟିକେ ଉଣେଇଶ ତାରିଖ ଦିନ ଯିବାର ଅଛି ଘଟଗାଁ ପଟେ ଘଟଗାଁ ଆମର ସାନ ଘାଗରା ବଡ଼ ଘାଗେରା ଭୀମକୁଣ୍ଡ ଆଉ ଆମର ଯେଉଁ ଜଳପ୍ରପାତ ରହୁଛି ଦ୍ରକୋଡ଼ିସୋଲା ଏସବୁ ବୁଲିବା ପାଇଁ ଯାଇଥାନ୍ତୁ ଗାଡ଼ିଟା ଆମକୁ ଟିକେ ଦେଇପାରିବେ କି ଆଉ କେତେଟଙ୍କା କ'ଣ ନେବେ ଆମେ ଯେହେତୁ ଦିନେ ଦୁଇଦିନର ବାଟ ବୁଲିବୁ ହଁ ଏଠୁ ସେଠୁ ଏଜାଗାରୁ ସେ ଜାଗା ସେ ଜାଗାରୁ ସେ ଜାଗା ଆମର ବୁଲିବାର ଅଛି ତେଣୁ ମୁଁ ସେଥିପାଇଁ ମୁଁ ଆପଣଙ୍କୁ କହିଲି ଆଉ ଆପଣଙ୍କର ଛୋଟ ଗାଡ଼ିଟେ ନା ବଡ଼ ଗାଡ଼ି ଯେମିତି ଛଅ ସାତଜଣ ଯିବା ଭଳି ଗାଡ଼ି ତ ହଁ ଆଜ୍ଞା ହଉ ଠିକ୍ ଅଛି ଆମେ ସେଇ ଗାଡ଼ି ବି ନେଇ ଯିବୁ ଚଳିବ ଆଉ କେତେ ଟଙ୍କା କ'ଣ ନେବେ ଏତେ ଟଙ୍କା କ'ଣ କହୁଚନ୍ତି ଆମେ ଆପଣଙ୍କ ପାଖ ଗାଁ ଲୋକ ଆଉ ଟିକେ କମ୍ କରନ୍ତୁ ଯଦି ଆଜି କମ୍ କରିଥିବେ ଆଉ କେଉଁଦିନ କୁଆଡ଼େ ଗଲେ ଆମେ ଆପଣଙ୍କ ଗାଡ଼ିକୁ ଡାକିବୁ ହଁ ଆମର ଠିକି ସାତଟା ସାଢ଼େ ସାତଟା ବେଳକୁ ଆମେ ବାହାରିବୁ ଦେଖୁଛନ୍ତି ତ ଖରାଦିନ ହେଇଗଲାଣି ଖରାରେ ଲୋକମାନେ ମାନେ ଗରମ କିଭଳି ଭାବରେ ହେଉଛି ଲୋକମାନେ ଘରୁ ବାହାରିବା ପାଇଁ ବି ମଧ୍ୟ ପସନ୍ଦ କରୁନାହାଁନ୍ତି ତେଣୁ ଆମେ ଟିକେ ଜଲଦି ଗଲେ ସବୁ ଜାଗା ବୁଲିପାରିବୁ ଆଉ ଯଦି ଲେଟ୍ ହେବ ଆମେ କ'ଣ ସବୁ ଜାଗା ବୁଲିପାରିବୁ କି ବୁଲି ହେବନି ତେଣୁ ଆପଣ ଟିକେ ଜଲଦି ପଠାଇବେ ହଁ ଠିକ୍ ଅଛି ଆଉ